ଭାରତୀୟ ଶିକ୍ଷାନୀତି କ୍ଷେତ୍ରରେ ଆମ ଦେଶରେ ବହୁତ ଭଲ ଚାଲିଛି ପୂର୍ବ ଅପେକ୍ଷା ଏବେ ବହୁତ ଭଲ ଚାଲିଛି ଏହାର ମୁଖ୍ୟ ଆହ୍ୱାନ ଗୁଡ଼ିକ ହେଲା ଯେପରିକି ପୁଅ ଓ ଝିଅମାନଙ୍କୁ ପୂର୍ବରୁ ଶିକ୍ଷା ପାଇ ପାରୁଥିଲେ ମଧ୍ୟ ଝିଅମାନଙ୍କୁ ତଳ ଦୃଷ୍ଟିରେ ଦେଖା ଦେଖୁଥିଲେ ବର୍ତ୍ତମାନ ଏହି କ୍ଷେତ୍ରରେ ପୁଅ ଓ ଝିଅମାନଙ୍କୁ ଶିକ୍ଷା କ୍ଷେତ୍ରରେ ସମାନ ସୁବିଧା ସୁଯୋଗ ଦିଆଯାଉଛି କାରଣ ପୁଅ ଏବଂ ଝିଅମାନଙ୍କୁ ସମାନ ଅଧିକାର ପାଇବା ଫଳରେ ଦେଶରେ କିପରି ବିକାଶଶିଳ ହେବ ତାହା ଉପରେ ସରକାର ଦୃଷ୍ଟି ଦେଇଛନ୍ତି ଆଗରୁ ତ ଝିଅମାନଙ୍କୁ ନୀଚ୍ଚ ଦୃଷ୍ଟିରେ ଦେଖିବା ଫଳରେ ଘର ମଧ୍ୟରେ ରହି ତାଙ୍କେ ଗୃହ କାର୍ଯ୍ୟ କରୁଥିଲେ ବର୍ତ୍ତମାନ ଆଉ ତାହା ଦେଖିବାକୁ ମିଳୁ ନାହିଁ ପୁଅ ଏବଂ ଝିଅମାନଙ୍କ ଭିତରେ ସମାନ ଅଧିକାର ରହିଛି ଆଉ ଦେଶକୁ ମଧ୍ୟ ଆଗକୁ ନେଇପାରିବେ ଏହା